ଏବେ ସବୁ ମାଆ ବାପା ମାନେ କ'ଣ ଚାହୁଁଛନ୍ତି ନା ଛୁଆ ମାନେ ଓଡ଼ିଆ ପଢ଼ିଲେ କାଳେ ମୂର୍ଖ ହେଇଯିବେ କି ତାଙ୍କର ଗୋଟେ ଭୁଲ ଧାରଣା ଆସିଯାଇଛି କି ଓଡ଼ିଆ ଭାଷା ବାହାରେ କିଛି ଚାଲୁନି ପିଲା ମାନେ ଇଂଲିଶ କହିଲେ ହିଁ ସେମାନଙ୍କର ନଲେଜ୍ ଭଲ ରହୁଛି ସେମାନେ ଭଲ ପାଠ ପଢୁଛନ୍ତି ସବୁ ବାପା ମାଆ ସେଥିପାଇଁ କ'ଣ କରୁଛନ୍ତିନା ପିଲାଙ୍କୁ ଓଡ଼ିଆ ସ୍କୁଲରେ ନଛାଡ଼ି ଇଂଲିଶ ମିଡ଼ିୟମ୍ ସ୍କୁଲରେ ଛାଡ଼ିଲେଣି ତ ବାପା ମାଆ ସେଇଟା ବାପା ମାଆ ମାନଙ୍କର ଭୁଲ ଧାରଣା ଆମେ ଯେହେତୁ ଓଡ଼ିଆ ଓଡ଼ିଆ ଭାଷା ବି ଆମକୁ ଶିଖିବାର ଅଛି ଓଡ଼ିଆ ଭାଷାକୁ ଆମକୁ ଆଗକୁ ନେବାର ଅଛି ତ ସେସବୁ ଭୁଲ ନ କରିକି ଆମେମାନେ ନିଜେ ଯେହେତୁ ଓଡ଼ିଆ ଓଡ଼ିଆ ଶିଖିବା ପିଲାମାନଙ୍କୁ ଓଡ଼ିଆ ସ୍କୁଲରେ ପଢ଼ିବା ଇଂଲିଶ ଶିଖନ୍ତୁ ଇଂଲିଶ ମାନେ ଦରକାର ପଡ଼ୁଛି ଇଂଲିଶ ଶିଖନ୍ତୁ କିନ୍ତୁ ତା ସହିତ ଓଡ଼ିଆକୁ ମଧ୍ୟ ପ୍ରାଧାନ୍ୟ ଦିଅନ୍ତୁ କାହିଁକିନା ଆମର ଓଡ଼ିଆ ଓଡ଼ିଆ ହେଉଛି ଆମର ଗର୍ବ ଗୌରବ ତ ଯେତିକି ସମ୍ମାନ ଆମେ ଇଂଲିଶକୁ ଦେଉଛନ୍ତି ସେତିକି ସମ୍ମାନ ଓଡ଼ିଆକୁ ବି ଦେବା ଦରକାର ଆଉ ଓଡ଼ିଆ ଭାଷାର ମହତ୍ତ୍ୱ ମାନ ରଖିବା ଉଚିତ ତ ସେଥିପାଇଁ ବାପା ମାଆ ମାନେ ସବୁ ପିଲାମାନଙ୍କୁ ଇଂଲିଶ ପଢ଼ାଅ ତା ସହିତ ଓଡ଼ିଆ ପଢ଼ାଅ ମାନେ ଆଉ ଓଡ଼ିଆ ଭାଷାକୁ ସେମିତି ଛୋଟ ବୋଲି ଭାବନି